ପ୍ରାୟ ଆମର ରଜଟା ବହୁତ ଭଲ ପର୍ବ ରଜରେ ଆମର ସମସ୍ତେ ପିଠାପଣା ଖାଇବା ପାଇଁ ବହୁତ ଭଲ ପାଆନ୍ତି ଆମର ପ୍ରାୟ ଆମର ଛୁଆ ଭଲ ପାଆନ୍ତି ଏଣ୍ଡୁରୀ ପିଠା ପୁର ଦେଇକି ପିଠା କଲେ ସେଇଟା ଖାଇବାକୁ ଭଲ ପାଆନ୍ତି ଆଉ ଚିତୋଉ ଯେଉଁ ପୁର ଦେଇକି ଚିତୋଉ କରନ୍ତି ଅଣ ନେଉଟା ଚିତୋଉ ସେଇଟା ବି ଆମର ଛୁଆ ଖାଇବା ପାଇଁ ବହୁତ ଭଲ ପାଆନ୍ତି ଏବେ ଯେଉଁ କଡ଼ାରେ ଯେଉଁ ପୋଡ଼ପିଠା ତିଆରି ହଉଛି ଖଳି ଧରିକି ତେଲ ବୁଲେଇକି ଯେଉଁ ମାନେ ଷ୍ଟାଇଲ ରେ ତିଆରି କରୁଛନ୍ତି ଏବେ ସବୁ କଥା ପକେଇକି ମାନେ ଗାଜର ନଡ଼ିଆ ବିଟ ସବୁ ପକେଇକି ତା ଉପରେ ଯେମିତି ପୋଡ଼ପିଠା ଟାଇପର ତିଆରି କରୁଚନ୍ତି ଖଳି ଧରିକି ପ୍ରେସରରେ ସେଇଟା ବି କଲେ ବହୁତ ଭଲ ଲାଗେ ଆଉ ଏମିତି ଖାସ କରିକି ଆମ ଓଡ଼ିଆ ଘରେ ତ ଆଗେ ମଣ୍ଡା ପିଠା ତିଆରି ହୁଏ ସରୁ ଚକୁଳି ତିଆରି ହୁଏ ମାନେ ଏମିତିକା ପର୍ବପର୍ବାଣିରେ ଖାସ କରି ପିଠା ଏମିତି ଆଗେ ସବୁ ପ୍ରକାରର ପିଠା ତିଆରି ହେଲେ ସମସ୍ତେ ଖାଇବା ପାଇଁ ବହୁତ ଭଲପାଆନ୍ତି ଆଉ ଆମର ସମସ୍ତେ ଭଲ ଭଲ ଜିନିଷ ମାନେ କ'ଣ କେମିତି ମାନେ ଆମେ ଆଜି ଆଜି ଆମେ ଏଇଟା ଖାଇବୁନୁ ଆଜି ସୁଜି କାକର କରିବା ମଣ୍ଡା ପିଠା ତିଆରି କରିବା କି ଆଜି ଚିତୋଉ କରିବା ଚକୁଳି କରିବା ଏମିତି ଭେରାଇଟି ଷ୍ଟାଇଲର ପୋଡ଼ପିଠା ତିଆରି କରିବା ଏମିତି ତିଆରି କରିବାରେ ଆମର ସମୟ ବି ବିତିଯାଏ ଜଣା ପଡ଼େନି ପର୍ବପର୍ବାଣିରେ ଆଉ ମୁଁ ଆଉ ଅଧିକାଟା କ'ଣ କହିବି ତମେତ ସବୁ ଜାଣିଥିବ ଆମ ଓଡ଼ିଆ ମାନଙ୍କର ପର୍ବପର୍ବାଣୀରେ ମାନେ ଆଉ ଓଷାବାରରେ ଆଉ ତ କିଛି ଏମିତି ଆବଶ୍ୟକ ପଡ଼େନି ପ୍ରାୟତ ସମସ୍ତେ ପିଠା କରନ୍ତି ଆମେ ବୋଲି ନୁହେଁ ସମସ୍ତେ